ଏକ ଜାନୁଆରୀ ଦୁଇହଜାର ଚବିଶ ଏକ ଫେବୃଆରୀ ଦୁଇହଜାର ତେଇଶି ଦୁଇ ଅଗଷ୍ଟ ଦୁଇ ହଜାରେ ଚାରି ସାତ ଡିସେମ୍ବର ଦୁଇହଜାର ସାତ ଆଠ ଡିସେମ୍ବର ଦୁଇହଜାର ନଅ